ଯେଉଁ ପ୍ଲାଷ୍ଟିକ ବାଉଲ୍ ଆଣିଥିଲି ସେଥିରେ ଖାଇଲେ ଗରମ ଯଦି ଖାଦ୍ୟ ଥୋଇଦେବୁ ତା'ର ଗୋଟିଏ ଅଲଗା ପ୍ରକାର ଗନ୍ଧ ଆସେ ସେଥିରେ ଖାଇଲେ ବହୁତ ପ୍ରକାର ରୋଗ ବି ହୁଏ ଆଉ ହାତରୁ ଖସିପଡ଼ିଲେ ଭାଙ୍ଗିଯାଏ ସେହିଟା ବ୍ୟବହାର କରିବାପାଇଁ ବହୁତ ଅସୁବିଧା ହୁଏ